ରାଜ୍ୟ ବାହାରେ ମୁଁ ବୁଲାବୁଲି କରିବା ପାଇଁ ବହୁତ ଭଲପାଏ ଏମିତିକି ମୁଁ ବୁଲିବା ପାଇଁ ମଧ୍ୟପ୍ରଦେଶ ଯାଇଥିଲି ଆଉ ସେଠାରେ ବହୁତ ମନ୍ଦିର ଦେଖିଲି ସବୁଠାରୁ ସେଇଠୁ ମୋତେ ଭଲ ଲାଗିଲା କ୍ରୀଷ୍ଣା ମନ୍ଦିର କ୍ରୀଷ୍ଣା ମନ୍ଦିରଟି ବହୁତ ଆକର୍ଷଣୀୟ ହୋଇଛି ତା'ସହିତ ଆଉ ଅନ୍ୟାନ୍ୟ ମନ୍ଦିର ସବୁଅଛି ତାକୁ ମଧ୍ୟ ଦେଖିଲି ବହୁତ ଉପଭୋଗ କଲି ଆଉ ସେଇଠିକାର ଆମ ଓଡ଼ିଶା ଠାରୁ ସେମାନଙ୍କର ଚାଲିଚଳଣି ବିଷୟରେ ବି କେତେଗୁଡ଼େ ଦେଖିଲି ଜାଣିଲି ମୋତେ ବହୁତ ଭଲ ଲାଗିଲା ସେ ଯାଗାଗୁଡ଼ିକ ସେ ମନ୍ଦିର ଗୁଡ଼ିକ ବହୁତ ମଧ୍ୟ ଭଲ ଲାଗିଲା କାହିଁକିନା ସେସବୁ ଛୋଟ ଛୋଟ କାଚରେ ନିର୍ମିତ ହୋଇଥିଲା ସେ ମନ୍ଦିର ଆଉ ଆଲୋକଶଯ୍ୟାରେ ସଜାରେ ସେ ବହୁତ ଭଲ ଲାଗିଲା ରାତି ସମୟଟାକୁ ବହୁତ ଉପଭୋଗ କଲି ବହୁତ ମନେ ପଡ଼ୁଛି ଏବେ ମଧ୍ୟ ସେ ସମୟଟାକୁ ସାଙ୍ଗସାଥି ମାନଙ୍କ ଠାରେ ବସି ମୋତେ ଭୋଜିଭାତ କରିବାକୁ ମଧ୍ୟ ଭଲ ଲାଗିଲା ମୁଁ ସେଇଠି ରହିଲି ଆଠଦିନ ରହିବା ପରେ ସବୁ ଯାଗା ଦେଖିଲି ବୁଲିଲି ଭଲ ଲାଗିଥିଲା ଭୋଜିଭାତ ମଧ୍ୟ କରିକି ଖାଇପିଇ କି ବହୁତ ଖୁସିରେ ମୁଁ ଘରକୁ ଆସିଥିଲି